ମୁଁ ମୋ ଅଞ୍ଚଳରେ ମାର୍କେଟିଙ୍ଗ କରିପାରିବି ଯାହାକି ଲାଉଡ଼ସ୍ପିକର ବ୍ୟବସ୍ତା ଦ୍ଵାରା ଯାହାଦ୍ୱାରା ସମସ୍ତେ ଆସିପାରିବେ ଏବଂ ଠିକ୍ ସମୟରେ ଜିନିଷ ମଧ୍ୟ ନେଇପାରିବେ ଯାହାଦ୍ୱାରାକି ମୋତେ ବିଭିନ୍ନ ସ୍ଥାନକୁ ଯିବାକୁ ମଧ୍ୟ ପଡ଼ିବ ନାହିଁ ଠିକ୍ ସମୟରେ ମୋ'ର ଅଧିକ ମାର୍କେଟିଙ୍ଗ ହୋଇପାରିବ ଏବଂ ମୁଁ ବିଭିନ୍ନ ଜାଗାକୁ ମଧ୍ୟ ଯାଇ ବିଭିନ୍ନ ଅଞ୍ଚଳରେ ସମସ୍ତ ମାର୍କେଟିଙ୍ଗ କରିପାରିବି ଡୋର ଟୁ ଡୋର ଗଲାବେଳକୁ ମୋତେ ବହୁତ ସମୟ ଲାଗିଯାଇପାରେ ମାନେ ମୋ'ର ଲାଭଦାୟକ ମଧ୍ୟ ମୁଁ ହୋଇନପାରେ ତ ମୁଁ ଲାଉଡ଼ସ୍ପିକର ଦ୍ଵାରା ସମସ୍ତଙ୍କୁ ଡାକିପାରିବି ଏବଂ ମାର୍କେଟିଙ୍ଗ ମଧ୍ୟ କରିପାରିବି ଯାହାଦ୍ୱାରା ମୁଁ ଲାଭଦାୟକ ମଧ୍ୟ ହୋଇପାରିବି